ଓଡ଼ିଶାରେ ପ୍ରାୟ ଲୋକ କୃଷି ଉପରେ ନିର୍ଭର କରନ୍ତି ଏବେ କ'ଣ ଆଜିକାଲି ଯେଉଁ ପଦ୍ଧତିର ବାହାରୁଛି ଆମମାନେ ନିର୍ଭର କରୁଛନ୍ତି ମାନେ ପୁରାତନ ପଦ୍ଧତି କି ମାନେ ଏମିତି ଜିନିଷ ସବୁ ବାହାରୁଛି କି ଆଧୁନିକ ପଦ୍ଧତିର ଜିନିଷ ଏବେ ବାହାରିଲାଣି ଆମେ କ'ଣ ସେଇ ଜିନିଷ ଉପରେ ଏମିତି ନିର୍ଦ୍ଧାରିତ କଲେ ଆମେ ଚାଷ ଉପରେ ବି ଆମେ ମାନେ ପୁରାତନ ଯୁଗରେ କ'ଣ ଏମିତି ଚାଷ କଲେ ଆମେ ପାଞ୍ଚ ଜଣ ଅଛେ ନି ପୁରାତନ ଯୁଗର ଲୋକ ମାନେ ଚାଷ ହେଲେ ଆଜି ଏଇ ଜିନିଷଟା କି ମାନେ ଫସଲ କଲେ ଯେ ଯେକୌଣସି ଫସଲ କଲେ ଗୋଟେ ପ୍ରକାରର ଫସଲ ଆମେ କରୁଛନ୍ତି ପୁରାତନ ଯୁଗର ଲୋକ ହେଲେ ଆମେମାନେ ସେଇ ଗୋଟିଏ ପ୍ରକାରର ଫସଲ ଘଶୁନୁ କିନ୍ତୁ ଆଧୁନିକ ଯୁଗର ଆମେ ଆମେ କିଛି ମାନେ ମତାମତ କିଛି ନ ପାଇଛନ୍ତି ଆମେ କ'ଣ ଗଭର୍ଣ୍ଣମେଣ୍ଟରୁ ଏବେ ଯେମିତି ସ୍ବୟଂଗୋଷ୍ଠୀ ଗୋଟେ ତିଆରି କରିକି ଆମେ ଡକଉଛନ୍ତି ମାନେ ଗୋଟେ ଲୋନ ଫୋନ ସୁବିଧା ହେଲେ କି ଆମୁକୁ ଏମିତ ଅସୁବିଧା ଅଛି ଚାଷ ବାସ କରିବାକୁ କିଛି ଲାଭବାନ ମିଳୁନି ସେଥିପାଇଁ ଆମେ ଗଭର୍ଣ୍ଣମେଣ୍ଟରୁ କିଛି ଏବେ ଯେମିତି ଡ ଡକଉଛନ୍ତି ସେମିତି ଆମେ ସରକାରରୁ କିଛି ଲୋକ ଡକଉଛୁ ଡକେଇକିନା ଆମେ ଏମତି ମାନେ ଏ ଆଜିକାଲି ଗୋଟେ ଲୋନ ଦଉଛନ୍ତି କି ମାନେ ଏମିତି କୃଷି କି ସାହାଯ୍ୟ କରୁଛନ୍ତି ମାନେ ସାହାଯ୍ୟ କଲେ ଆମେ ପାଞ୍ଚ ଜଣ ଗୋଟେ ଗୋଷ୍ଠୀ ତିଆରି କରିକି କଥାବାର୍ତ୍ତା ହେଇଥାଉ ଆମର ସେଇ ପୁରାତନ ଯୁଗ ଗୋଟିଏ ପ୍ରକାର ର ଫସଲ କରିବା ଆମେ କ'ଣ ଲାଭ ଆମେ ପାଇବା ଏବେ ତ ସବୁ ପ୍ରକାରର ଲୋନ ଫୋନ ମିଳୁଛି ଆଉ ସେଥିପାଇଁ ଆମକୁ ସୁବିଧା ହେଇଥିବାରୁ ଆମେ ଏବେ ଆ ଅଲଗା ଅଲଗା ପ୍ରକାରର ଫସଲ କରିବା ଏଇ ଯେମିତି ଆମେ ଯେ କୋବି ତମେ କୋବି କଲ କିମ୍ବା ଆଜି ଗୋଟେ ଖସା କଲି କି ସିଏ ନଳିତା କଲା ସେଇ ପ୍ରକାରର ଚାଷ କଲେ ଆମକୁ ଅଧିକ ଟିକେ ଲାଭବାନ ମିଳିପାରିବ କି ଆମକୁ ସେଇ ସରକାର ମାନକୁ ଆମେ ଯେଉଁ ଡାକିଥିବା ଯେଉଁ ଲୋନ ଆମେ ପାଇଥିବା ସେଇ ଲୋନ ମାଧ୍ୟମରେ ବି ସିଏ ଆମକୁ ଏଇ ଆମ ଦେଖିଲେ ଆମେ ଚାଷଟା କୁ ସିଏ ଦେଖିଲେ ଆମେ ଏଇ ଜିନିଷଟା ନଳିତା ଭଲ କରିଛନ୍ତି କି ତମେ ଆଜି ଖସା ଭଲ କରିଛ ଏମିତି ସବୁ ଭଲ କରିଥିବାରୁ ସେ ଖୁସିରେ କି ଆମେ ଆମେ ଯେଉଁ ଲାଭବାନ ଟା ଆମେ ସେଇ ଲୋନ ଟା ସୁଝିପାରିଲେ ବି ସେ ଖୁସିରେ ଖୁସିରେ ଆମକୁ ଆଉ କିଛି ଲୋନ ଦେବାକୁ ବି ଖୁସିରେ ଚାହିଁବେ କି ହଁ ଆଉ ଦି ପଇସା ଅଧିକ ନିଅ କି ତମେ ଏଇ ଫସଲଟା ଭଲ କରୁଛ ସେଇଥିପାଇଁ ଆମକୁ ସୁବିଧା ହେଇଥିବ